ମୁଁ ଭାବୁଛି ଯୁବକମାନଙ୍କୁ କ୍ରୀଡ଼ାରେ ଭାଗ ନେବା ପାଇଁ ଯଥେଷ୍ଟ ଉତ୍ସାହିତ କରାଯବା ଉଚିତ୍ ପ୍ରତିଯୋଗିତାରେ ଭାଗ ନେବା ଉଚିତ୍ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ଦ୍ୱାରା ସିଏ ପ୍ରଥମେ ଶ୍ରେଣୀ ଲାଭ କରିପାରେ ପ୍ରଥମେ ଶ୍ରେଣୀ ଲାଭ କରିବା ଦ୍ୱାରା ସିଏ ଅନେକ ସ୍ଥାନକୁ ଯାଇ ଅନେକ ସ୍ଥାନକୁ ଯାଇ ବିଭିନ୍ନ ପ୍ରକାର କ୍ରୀଡ଼ା ଖେଳି କ୍ରୀଡ଼ା ଖେଳି ପ୍ରଥମେ ଜଣେ ଲାଭ କରିପାରିବେ ଏହାଦ୍ୱାରା ସିଏ ଅଲିମ୍ପିକରେ ମଧ୍ୟ ଭାଗ ନେଇ ପାରିବେ ଯୋଉ କ୍ରୀଡ଼ାରେ ପ୍ରୋତ୍ସାହିତ କରିବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ତାଙ୍କ ନିକଟରେ ତାଙ୍କ ଘର ନିକଟରେ କିମ୍ବା ତାଙ୍କ ସହରରେ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ତାଙ୍କୁ ଭାଗନବା ଉଚିତ୍ ଯେଉଁ କ୍ରୀଡ଼ାରେ ସେ ସକ୍ଷମ ସେଇ କ୍ରୀଡ଼ା କରି ଉଚିତ୍ ତାଙ୍କୁ ବିଭିନ୍ନ ପ୍ରକାର ବ୍ୟାୟାମ ଆଉ ବିଭିନ୍ନ ଓ ଅନେକ ପରିଶ୍ରମ କରିବା ଉଚିତ୍ ଯୋଗ ପ୍ରତିଯୋଗିତା ଦ୍ୱାରା ସେ ଅନ୍ୟାନ୍ୟ ସ୍ଥାନରେ ତାଙ୍କ ନାଁ ଯିବ ଅନ୍ୟାନ୍ୟ ସ୍ଥାନକୁ ନାଁ ଗଲେ ସେ ସେହି ଅନ୍ୟ ସ୍ଥାନକୁ ଯାଇ ସେଠାରେ ଭାଗ ନେଇ ପାରିବେ ଭାଗ ନେଇ ସେ ଅଲମ୍ପିକରେ ମଧ୍ୟ ତାଙ୍କ ନାଁ ଯାଇପାରେେ